ନମସ୍କାର ସାର୍ ମୁଁ ଗୌତମ ଲେଙ୍କା କହୁଛି ଜିଲ୍ଲାର ଆମ ଗ୍ରାମରେ ଆରେ ମାନେ ଝିଅ ପିଲାମାନେ ବହୁତ ନୃତ୍ୟ ଭଲ ଡ୍ୟାନ୍ସ ପ୍ରଦର୍ଶନ କରୁଛନ୍ତି ଏବଂ ସ୍କୁଲ୍ରେ ଡ୍ୟାନ୍ସ କରି ଜିଲ୍ଲା ସ୍ତରରେ ମଧ୍ୟ ଡ୍ୟାନ୍ସ ଏବଂ ଆପଣଙ୍କ ସାହାଯ୍ୟ ଭିତରେ ହଁ ବହୁତ ଭଲ ଡ୍ୟାନ୍ସର୍ ମଧ୍ୟ ହୋଇପାରିବ ନମସ୍କାର